ଆଜ୍ଞା ୱାୟାରିଂଟା ପୁରା ଚେକ୍ କରିବାକୁ ପଡ଼ିବ ଆଉ ଇନ୍ଭର୍ଟର୍ ୱାୟାରିଂ ସେ ତ ଅଲଗା ୱାୟାରିଂ ରହୁଛି ଇନଭର୍ଟର୍ର ଆଉ ସିଏ ଇନ୍ଭର୍ଟର୍ ହଁ ବେଶୀ ଲୋଡ଼୍ ହେଲେ କେଉଁଠି ସଟ୍ ହେଲେ ସ୍ଵିଚ୍ଟା ପତଳା ଥିଲେ ସେ କଟିଯାଏ ତାରଗୁଡ଼ା କେଉଁଠି ଲୁଜ୍ କନେକ୍ସନ୍ ଥିବ ସେ ତେ ଧୀରେ ଧୀରେ ସ୍ପାର୍କ୍ ହୋଇକିନା କଟୁଛି ଗୋଟେ ଗୋଟେ ଆଉ ଆଗ ପୁରା ଇଲେଟ୍ରିକ୍ ୱାୟାରିଂକୁ ପୁରା ଚେକ୍ ଚାକ୍ କରିବାକୁ ପଡ଼ିବ କେଉଁ ଜାଗାରେ ଖରାପ ଅଛି କ'ଣ ଅଛି କେଉଁ ଜାଗାରେ ତାର ଚେଞ୍ଜ୍ ହେବ କେଉଁ ଜାଗାରେ କନେକ୍ସନ୍ ଢ଼ିଲା ଥିବ କେଉଁ ଜାଗାରେ କେଉଁ ପ୍ରୋବ୍ଲେମ୍ ଥିବ ସେଇଠି ଦେଖିଲେ ତାର ବି ଜଳିବାର ତାର ଖରାପ ଥିଲେ ତାର ଚେଞ୍ଜ୍ କରିବାକୁ ପଡ଼ିବ ସବୁ ହୋଲ୍ଡ଼ର୍ଗୁଡ଼ା ହୋଲ୍ଡ଼ର୍ ହଁ ସେଇ ହୋଲ୍ଡ଼ର୍ଗୁଡ଼ା ଚେକ୍ ଚାକ୍ କରିବାକୁ ପଡ଼ିବ ସବୁ ୱାରିଂକୁ ପୁରା ଦେଖିଆକୁ ପଡ଼ିବ ଆଉ ଫ୍ୟୁଜ୍ ବୋର୍ଡ଼୍ରେ ଏମ୍ ସି ବି ଲଗେଇ ଦେଲେ ନା ଫ୍ୟୁଜ୍ କଟିବ ନା ଏମ୍ ସି ବି ଖାଲି କିବୋର୍ଡ଼୍ରେ ତାକୁ ଖାଲି ଅନ୍ ଖାଲି କରିଦେବେ ଆଉ ଫ୍ୟୁଜ୍ରେ ଏତେ ଯେତେ ତାର ବାନ୍ଧିଲେ ବି ଇଏ କର ସିଏ କର ଏତେ କାମ ନ ଥିବ ଅଲଗା ଅଲଗା ପୁରା ଘର ୱାୟାରିଂ ପୁରା ଚେକ୍ କରିବାକୁ ପଡ଼ିବ ଇନ୍ଭର୍ଟର୍ କଥା ଯେଉଁ କହୁଛନ୍ତି

ଆପଣ କହିଲେ ଘର ୱାୟାରିଂ ପୁରା ଚେଞ୍ଜ୍ କରିବାକୁ ପଡ଼ିବ କହୁଛି ଚେକ୍ ଚାକ୍ କଲେ ତାକୁ ରିପ୍ୟାର୍ କରିବାକୁ ପଡ଼ିବ କେଉଁ ଜାଗାରେ ତାର ଖରାପ ଥିବ ସେ ଜାଗାରେ ତାର ପକେଇବାକୁ ପଡ଼ିବ କେଉଁ ଜାଗାରେ ହୋଲଡ଼ର୍ ଖରାପ ଥିବ ସେ ଜାଗାରେ ହୋଲଡ଼ର୍ ଲଗେଇବାକୁ ପଡ଼ିବ ଯେଉଁ ଜାଗାରେ ସୁଇଚ୍ ଖରାପ ଥିଲେ ସେ ସୁଇଚ୍କୁ ବି ଚେଞ୍ଜ୍ କରିବାକୁ ପଡ଼ିବ ରେଗୁଲେଟର୍ ବି ଖରାପ ଥିଲେ ରେଗୁଲେଟର୍ ବି ଚେଞ୍ଜ୍ କରିବାକୁ ପଡ଼ିବ କିନ୍ତୁ ଧୀରେ ଧୀରେ ଲାଇନ୍ ଧୀରେ ଧୀରେ ଧୀରେ ଧୀରେ ଦେଖି ଦେଖି ସବୁ ଜିନିଷକୁ ଆରମ୍ଭରୁ ସଟ୍ ଆଉଟ୍ କରିବାକୁ ପଡ଼ିବ

ଆପଣ ସେ ଇଲେଟ୍ରିସିଆନ୍ ପାଖକୁ ଫୋନ୍ କରିଛନ୍ତି ନା